ମାଛ ଧରିବା ଏକ ବୃତ୍ତି ଭାବରେ ସବୁଠାରୁ ଆକର୍ଷଣୀୟ ଜିନିଷ ହେଉଛି ଯେ ଗୋଟା ମାଛ ଧରିବା ଜାଲ ନେଇକି ଆମ ଗୋବରୀ ନଈରୁ ମାଛ ସଂଗ୍ରହ କରିବା ଏବଂ ସାଧାରଣ ଲୋକଙ୍କୁ ବା ସାଧାରଣ ପରିବାରରେ ତାକୁ ନେଇ ବିକ୍ରି କରିବା ସମସ୍ତଙ୍କ ମନରେ ଖୁସି ଭରି ଦେବା ଏହି ହେଉଛି ମୋର ଆକର୍ଷଣ ଯେଉଁଟାକି ମୁଁ ସବୁଦିନି ମାଛ ଧରିବା ମଧ୍ୟ ଗୋଟେ ବୃତ୍ତି ବୃତ୍ତିଠାରୁ କିଭଳି ଭିନ୍ନ ତାକୁ ମୁଁ ନେଇକି ବଜାରରେ ବା ମାର୍କେଟ୍ରେ ଗୋଟିଏ ଜାଗାରେ ମୁଁ ବସି ବିକ୍ରି କରିବାକୁ ମଧ୍ୟ ଭଲ ପାଏ ନାହିଁ ମୁଁ ତାକୁ ନେଇକିରି ପ୍ରତ୍ୟେକ ପରିବାରରେ କିଛି ମୋର ନାଗୁଆ ଗରାଖୀ ମଧ୍ୟ ଅଛନ୍ତି ସେମାନେ ରେଗୁଲାର୍ ମୋ ଠାରୁ ମାଛ ନିଅନ୍ତି ଏବଂ ମୋ ମାଛ ଧରି ଆସିବା ବାଟକୁ ଚାହିଁ ବସିଥାନ୍ତି ସେଇଟା ହେଉଛି ମୋର ଆକର୍ଷଣ ଯେଉଁଟାକି ସିଏ ମୋତେ ଅନେଇ ରହିଥିବେ ମୁଁ ମାଛ ଧରିକିରି ଆସିଲେ ସିଏ ମୋ ଠାରୁ ମାଛ ନେଇକିରି ଯିବେ ଆଁ ସେଇ ଯେଉଁ ଆକର୍ଷଣ ଏବଂ ସେଇଟାକୁ ମୋର ବୃତ୍ତି ଭାବି ମୁଁ ସବୁବେଳେ ମାଛ ଧରିବାକୁ ଯାଏ ଏବଂ ଆମର ଗୋବରୀ ନଦୀରୁ କିଛି ମାଛ ଧରି ଜାଲ ପକେଇ ମାଛ ଧରି କେଉଁ ଦିନ କିଭଳି ବିଭିନ୍ନ ଦିନର ବିଭିନ୍ନ ଭେରାଇଟିର ମାଛ ମୁଁ ନେଇକି ଆସେ ତେଣୁ କିଏ ଚୁନା ନେବାକୁ ଭଲ ପାଏ କିଏ ବଡ଼ ମାଛ ନେବାକୁ ଭଲ ପାଏ କିଏ ମିର ଦିନେ ଦିନେ ବହୁତ ବଡ଼ ଯିଏକି ଦଶ ବାର କେଜିର ମାଛ ପଡ଼ିଥିବ ମୁଁ ତାକୁ କାନ୍ଧରେ ପକେଇକି ନେଇକି ଆସେ ସିଏ ଯେଉଁ ସୌଭାଗ୍ୟ ସେ ଯେଉଁ ଆନନ୍ଦ ସିଏ ଲୋକଙ୍କର ଯେଉଁ ଆକର୍ଷଣ ଛକରେ ଦେଖିଦେବା ପରେ ସେଠି ପାଞ୍ଚ ସାତଜଣ ଏକାଠି ହେଇକି ତାକୁ ଦୁଇ ଦୁଇ କିଲୋ ଦେଢ଼ କିଲୋ ଏମିତି ସମାନ ଭାବରେ ବାଣ୍ଟିକି ନେବେ ପଇସାଟା ମୋତେ ଯେତିକି ଆନନ୍ଦ ନଦିଏ ସେ ଯେଉଁ ଘେରିବା ଏବଂ ମୋ ଠାରୁ ସେ ମାଛକୁ ନେବା ସେ ଯେଉଁ ଆନନ୍ଦ ସେ ଆନନ୍ଦରେ ମୁଁ ବହୁତ ଖୁସି ଅନୁଭବ କରେ ଏଇଟା ହିଁ ମୋର ବୃତ୍ତି ଏଇଟାକୁ ମୁଁ ଅନ୍ୟମାନଙ୍କ ଠାରୁ ବା ବଜାର ମାର୍କେଟ୍ଠାରେ ଅଧିକ ପଇସା ଜାଗାରେ ମୁଁ ମଧ୍ୟ ତାଠାରୁ କିଛି କମ୍ ପଇସାରେ ଦେଇ ଖୁସି ଆନନ୍ଦ ଅନୁଭବ କରେ ଏହି ହିଁ ମୋର ଭିନ୍ନତା ଏ ବୃତ୍ତି ଏବଂ ଭିନ୍ନ ଆକର୍ଷଣ ଏବଂ ଆନନ୍ଦ ମୋତେ ଦିଏ